ମୋ ଜୀବନରେ ବଡ଼ ଆଶା ଥିଲା ମୁଁ ଚାକିରି ଖଣ୍ଡେ କରିବି ବୋଲି ମୁଁ ଗଭ୍ମେଣ୍ଟ୍ ସର୍ଭିସ୍ ପାଇଲି ଆଶା କର୍ମୀ ହିସାବରେ କିନ୍ତୁ ସ୍ୱେଚ୍ଛାସେବି ନାଁ ଲେଖା ହେଇଗଲା ଯାହା ହେଉନା କାହିଁକି ମୁଁ ଗୋଟିଏ ଗଭ୍ମେଣ୍ଟ୍ ସର୍ଭିସ୍ କରିଚି ସେଥିପାଇଁ ମୋର ବହୁତ ମନ ଖୁସି ଅଛି ମୁଁ ଲୋକଙ୍କ ସେବା କରେ ଆଉ ତା' ଠାରୁ ବଡ଼ ପୂଣ୍ୟ କାମ ବି ଆଉ କିଛି ନାହିଁ ଯାହାର ଯାହା ଭଲମନ୍ଦ ଯାହା ହେଲା ଆସିକିରି ଅମିତା ଏଠିକି ଚାଲ ସେଠିକି ଚାଲ ଅମିତା କ'ଣ କରିବା କ'ଣ ନାହିଁ ସମସ୍ତେ ଡ଼ାକନ୍ତି ସମସ୍ତଙ୍କ ସାଙ୍ଗରେ ନେଇକିରି ମେଡ଼ିକାଲ୍ ଯାଏ ଯାହାର ଯାହା ଆବଶ୍ୟକତା ଆବଶ୍ୟକତା ତା'କୁ ପୁରଣ କରେ ମେଡ଼ିକାଲ୍ରେ ଦିଦି ସାର୍ଙ୍କୁ ସବୁ ଡାକେ ଯାହାର ଯାହା ହେଇଥିବ ତାକୁ ପୂରଣ କରେ ଡେଲିଭରି କେସ୍ ନେଇକିରି ବି ଯାଏ ଡେଲିଭରି କରାଏ ଦିଦିମାନେ କରନ୍ତି ପିଲାଙ୍କୁ ବିଶିଜି ପୋଲିଓ ଦେବା ପାଇଁ ନେଇକିରି ଯାଏ ଆଉ ତାଙ୍କୁ ଆଣି ତାଙ୍କ ପାଖରେ ଛାଡ଼ିକିରି ମୁଁ ଘରକୁ ଆସେ ଅନ୍ତତଃ ଯଦି ରହିଯାଏ ସେମାନଙ୍କ ସାଙ୍ଗରେ ନେଇକିରି ଆସେ ଯୋଉମାନେ ସିଜରିଂ ନୁହନ୍ତି ଛଅ ସାତ ଦିନ ରୁହନ୍ତି ମୁଁ ପଳେଇ ଆସେ ମୁଁ ରୁହେ ନା ପଳେଇ ଆସେ ଆଉ ନିଜକୁ ନିଜେ ମୁଁ ଧନ୍ୟବାଦ ମନେକରେ ଯେ ପର ଉପକାର କରୁଛି ବୋଲିକିରି ପର ସେବା ତା'ଠାରୁ ଆଉ ସେବା ବଡ଼ ସେବା କିଛି ନାହିଁ ଏଇଟା ମୋ ଜୀବନରେ ଏଇଟା ମୁଁ ଟିକେ ଭଲ ଗର୍ବିତ ମନେକରେ ଲୋକଙ୍କ ସେବା କରୁଛି ଆଉ